ହ୍ୟାଲୋ କୁକ୍ ହୋଟେଲର ମ୍ୟାନେଜର କହୁଥିଲେ କି ଆଜ୍ଞା ମୁଁ ପିଙ୍କି ଦଳ ବେହେରା କହୁଥିଲି ଆଜି ମୁଁ ହୋମ୍ ଡେଲିଭରି କରିଥିଲି କିନ୍ତୁ ସେଇଠୁ ସବୁ ଦୁର୍ଗନ୍ଧ ଖାଦ୍ୟ ଆସିଛି ମୁଁ ସବୁବେଳେ ସେହି ହୋଟେଲରୁ ଅର୍ଡର କରେ କିନ୍ତୁ ଆଜି କ'ଣ ପାଇଁ ଏମିତି ଖାଦ୍ୟ ଦେଇଛନ୍ତି ତ ମୁଁ ଭାତ ଅର୍ଡର କରିଥିଲି ଡାଲି କରିଥିଲି ପନୀର୍ କରିଥିଲି ମାଂସ କରିଥିଲି ପାମ୍ପଡ଼ କରିଥିଲି ହେଲେ ସବୁଥିରେ କୌଣସି ଖାଦ୍ୟ ଠିକ୍ ନାହିଁ ଆଉ ଏମିତି ଯଦି ହୋମ୍ ଡେଲିଭରି ଆପଣ ଦେବେ ତା'ହେଲେ ଆମେ ଅର୍ଡର କରିବୁ କ'ଣ ପାଇଁ ଆପଣଙ୍କ ହୋଟେଲରୁ ଏମିତି ହେଲେ ତ ଆମେ ଆଉ ଆଣିପାରିବୁନାହିଁ କି ଆପଣଙ୍କ ହୋଟେଲରୁ କି ଖାଇପାରିବୁନାହିଁ ତ ସବୁବେଳେ ଆମେ ସବୁବେଳେ ଆମେ ସେଠୁ ଅର୍ଡର କରୁଛୁ କିନ୍ତୁ ଏମିତି ଯଦି ଖାଦ୍ୟ ଦେବେ କହିଲେ ଆପଣଙ୍କର ହୋଟେଲରୁ କିଏ ବା ଖାଦ୍ୟ ନେଇକି ଯିବ ଏମିତି ଯଦି କରିବେ କହିଲେ ତ ଆମେ ତ ଆଉ ଆପଣଙ୍କ ହୋଟେଲକୁ ବି ଆସିବୁନାହିଁ ତା'ହେଲେ ମୁଁ ଏବେ କ'ଣ କରିବି ଆପଣ କୁହନ୍ତୁ ଯେହେତୁ ମୋ' ଖାଦ୍ୟ ଯେହେତୁ ହୋମ୍ ଡେଲିଭରି ସେ ଭାଇନାଙ୍କୁ ମୁଁ ପଇସା ବି ପେମେଣ୍ଟେ କରିଦେଇଛି ସେ ଭାଇ ଏବେ ପଳାଇଲେଣି ତ ମୁଁ ଏବେ କଣ କରିବି ଏବେ ତ ସେମତି କିଛି ଆଉ ମୁଁ ଖାଦ୍ୟ ଖାଇ ପାରିବିନାହିଁ ନା ଏ ଖାଦ୍ୟ ହେଲେ କ'ଣ କରିବି